ନା ମୁଁ କୌଣସି ପ୍ରତିଭାରେ ଭାଗ ନେଇ ନାହିଁ ମୋର ଫୁଲ ଗଛ ଲଗାଇବାରେ ବହୁତ ସଉକ୍ ଗେଣ୍ଡୁ ଗଛ ମନ୍ଦାର ଗଛ କାଞ୍ଚନ ଗଛ ସୂର୍ଯ୍ୟମୁଖୀ ଗଛ ସ୍ଥଳ ପଦ୍ମ ମୁଁ ବହୁତ ସଉକ୍ ଫୁଲ ଠାକୁରଙ୍କୁ ବି ଦିଏ ସବୁ ଏଇଠି ଦେବାଦେବୀଙ୍କୁ ସବୁ ଠାକୁରଙ୍କୁ ବି ନେଇକିନି ଦିଏ ମୋତେ ଭଲ ଲାଗେ ଦରିଆ ନାହା କାହାଣି ମା ତାରିଣୀକୁ ମୁଁ ବହୁତ ପୂଜା କରେ ନେଇକିନି ଫୁଲ ଦେଇ ଆସେ ଫୁଲ ତ ଦେଇପାରେ ନା କିନ୍ତୁ ଘରେ ଦିଏ ଠାକୁରଙ୍କୁ ସବୁ ଆଉ ମୋତେ ବହୁତ ଭଲ ଲାଗେ ମୁଁ ଫୁଲଟାକୁ ବହୁତ ପସନ୍ଦ କରେ ବାଡ଼ିରେ ମୁଁ ଲଗାଇଛି ଗେଣ୍ଡୁ ଗଛ ଧଳା ମନ୍ଦାର ନାଲି ମନ୍ଦାର ହଳଦିଆ ମନ୍ଦାର ତରାଟ ଗଛ ଗୋଲାପ ଗଛ ସ୍ଥଳ ପଦ୍ମା ବଡ଼ ବଡ଼ ଗେଣ୍ଡୁ ଏକପରସ୍ତିଆ ଗେଣ୍ଡୁ ରଙ୍ଗୀନ ଗଛ ସବୁ ପ୍ରକାର ଫୁଲ ଗଛ ମୋ ବାଡ଼ିରେ ମୁଁ ଲଗାଇଛି ମୁଁ ଫୁଲକୁ ବହୁତ ଭଲ ପାଏ